ମୋ ମତରେ ମୋବାଇଲ୍ ଫିଡ଼୍ ରେଡ଼ିଓ କିମ୍ବା ଖବରକାଗଜକୁ ସବୁଠାରୁ ସଠିକ୍ ଭାବରେ ଆମେ ପଢ଼ିପାରୁଛୁ ଯେ ଆମେ ଆମ ଦେଶର କିପରି ଭାବରେ ହାଲଚାଲ୍ ରହୁଛି କି ଯେକୌଣସି ଯାହା ହେଉଛି ଖବରକାଗଜରେ ଆମେ ତାହା ଆମେ ଜାଣିପାରୁଛୁ ବା ରେଡ଼ିଓ ମାଧ୍ୟମରେ ଆମେ ତାହା ଜାଣିପାରିଛୁ ଏହାକୁ ଆମେ ସବୁବେଳେ ମୋବାଇଲ୍ କିମ୍ବା ଓଟିଭିରେ ନିୟୁଜ୍ରେ ଆମେ ଦେଖିପାରୁଛୁ କି ଆମେ ବି ସବୁବେଳେ ତାହା ଖବରକାଗଜରେ ବାହାରୁଛି କି ଆମ ଦେଶର ଏଇଆ ହେଉଛି କି ସେଇଆ ହେଉଛି କି ସମସ୍ତେ ସୁବିଧା ସୁଯୋଗ ପାଇପାରୁଛନ୍ତି ଖବରକାଗଜ ମାଧ୍ୟମରେ ତାହା ଖବରକାଗଜ ମାଧ୍ୟମରେ ସମସ୍ତୁଙ୍କୁ ଏହା ସୁଚାଇ ଦିଆଯାଇଛି